ମୁଇଁ ନିଜର୍ ବାଇକ୍ କି ସଫା ସୁତୁରା କରସି ପୁଛା ପୁଛି କରିକିରି ଧୁଆ ମଜା ସବୁ କରସି ଯଦି ବି ମୁଇଁ କେନ୍ ଜାଗା କେ ଯିମିଁ ବୋଲେ ଯଦି ଥକାପଣ୍ ମୋତେ ହେବା ବୋଲେ କୌଣସି ଗଜ୍ ମୂଲରେ ମୁଇଁ ଅଟକିଛି ଆର୍ ସେନ ରେଷ୍ଟ୍ ନେସି ଗାଡ଼ିକି ବି ରେଷ୍ଟ୍ ମିଲ୍ସି ଆର୍ ମୋତେ ବି ରେଷ୍ଟ୍ ମିଲ୍ସି ଆରୁ ଗାଡ଼ି ସବୁ କେ ଚେକ୍ କରସି ଆରୁ ତାର୍ ପରେ ଫିର୍ କେ ବସିକିରି ସେ ଜାଗା କେ ଯିବାର୍ ଲାଗି ଚାହ୍ନେଁସି ବାଟ ଫେରିକା ଯଦିରୁ କୌଣସି ଥକାପଣ ହେ ମୁଇଁ ଅଟକିବାର୍ କେ ବାଧ୍ୟ ହେସି ଆର୍ ସେନୁ ଅଟକିସି ଆର୍ ଯାତ୍ ଗାଡ଼ିର ଯତ୍ନ ନେବାର୍ ଲାଗି କିମ୍ବା କୌଣସି ଅନସାଇଟ୍ ଟ୍ରିପ୍ ମୁଇଁ ନାଇଁ ଯାଏ ଅନ୍ସାଇଟ୍ରେ ଯିବା ବିପଦ୍ ବୋଲି ଜାନିକିରି ମୁଇଁ ସବୁବେଲେ ସତର୍କ ଥିସି ସେଥିର୍ ଲାଗି ବୋଲି ବାଇକ୍ ଚଲାଲା ବେଲକେ ମୁଇଁ ସତର୍କ ହେଇକି ରହେସି ଆର୍ ସବୁବେଲେ ଠିକ୍ ରହେସି